ହ୍ୟାଲୋ ଡକ୍ଟର୍ ଡାକ୍ତର ମ୍ୟାଡ଼ାମ୍ କହୁଛନ୍ତି ତ ହଁ ମା' ନମସ୍କାର ମା' ହଁ ଆଉ ମୁଁ ଏଇ ତାଳକଡ଼ିରୁ କହୁଥିଲି ନୀଳକଣ୍ଠ ସାହୁ କ'ଣ ହେଲାକି ମା' ଏଇ ମୁଣ୍ଡ ଫୁଣ୍ଡ ବୁଲେଇ ଯାଉଛି ଏ ଆଣ୍ଠୁ ଗଣ୍ଠି ଆଣ୍ଠୁ ଗଣ୍ଠିଗୁଡ଼ାକ ବିନ୍ଧା ଛିଟିକା ହେଉଛି ସମ୍ଭାଳି ହେଉନି ଆଉ କ'ଣ କରିବି ମା' କେଉଁଠୁ ଔଷଧ କ'ଣ ଆଣିବି କେମିତି କ'ଣ କରିବି ସେଇ କଥାଟା ପଚାରୁଥିଲି ମା' ଆପଣଙ୍କୁ ଆପଣ ମା' କେଉଁଠି ଅଛନ୍ତି କହିଲେ ଲୋକ ଲୋକ ତ କହୁଛନ୍ତି ସରକାରୀ ଡାକ୍ତରଖାନାରେ ଗଲେ ଭଲ ହେଉନାହାନ୍ତି ଯେତେ ଯିଏ ଯାଉଛନ୍ତି ସମସ୍ତେ ସେୟା କହୁଛନ୍ତି ଆଉ କ'ଣ ମା' ହଁ

ହଁ ହେଲା ଯଦି ମା' ଯଦି ଭଲ ହେବ ମୁଁ ଯିବି ଯେଉଁ ଦିନ ଯିବ କ'ଣ କରିବି ମା' କୁହ ଏ କଥାଟା କହିଲେ ଯିବି ତୁମେ କେତେଟାରୁ ମାଁ କେତେ ଟାଇମ୍ ପର୍ଯ୍ୟନ୍ତ ବସୁଛ ମୋର ପଞ୍ଚଶଠି ବର୍ଷ ହେଲା

ହଁ ହଁ

ହଁ କେତେ କେତେ ତାରିଖ ଯିବି ହଁ ହଉ ଆଉ ଦଶଟାରୁ ଚାରିଟା ଭିତରେ ଯିବି ଆଉ କ'ଣ ହଉ ହଉ ହଉ ନମସ୍କାର

ହଉ ହଁ ହଉ ହଉ ହଉ ଠିକ୍ ଅଛି କେତେ ତାରିଖ ଯିବି

ହଉ ହଉ ମା' ହଉ ହଉ ମା' ରହିଲି ହଉ